ମୁଇଁ ହାତ୍ର ଫୁଲ୍ ମନେ ବି ମନେ ବନାସି ଆରୁ ଯେନ୍ ମନେ ଫେସନ୍ ଶୋ' ନେ ଯାଏସନ୍ ସେମାନ୍କେ ଡିଜାଇନ୍ମନେ ବି ବନେଇକରି ଦେସି ତାର୍ ପରେ ସେ ହାତ୍ ନୁ ସେ ଉନ୍ର ଜିନିଷ୍ମନେ ବି ତିଆରି କର୍ସି ହଏ ପାଏଦାନ୍ ମନେ ବି ତିଆରି କର୍ସି ଚଲଚିତ୍ରମନେ ବି ଜାନିଛେ ତାର୍ ପରେ ମୁଇଁ ବହୁତ୍ କିଛି ଜାନିଛେ ଉନ୍ର ହେଲେ ମୁଇଁ ସେଟାକେ ବାହାର୍କେ ପଠାବାକେ ଚେଷ୍ଟା ନାଇଁ କର୍ବାର୍ ସେଟା ମୋର୍ ନିଜର୍ ନିଜର୍ ଠାନେ ହିଁ ନିଜର୍ ଚାନ୍ଦୁଆ ସିଲାଇ ସୁଜି ଇତ୍ୟାଦି ବି କରଁସି ତାର୍ ପରେ ମୋର୍ ପୂରା ଗ୍ରେଭ୍ ବି ଅଛେ ହେଲେ ମୁଇଁ ସେଟାକେ ମୁଇଁ ଲୋକର୍ନେ ଇଟା କଣ୍ଟେଷ୍ଟ୍ ନେଇ କରି ପାର୍ବାର୍ ତାର୍ ଆରୁ ଇଟା ସେ ମୁଇଁ ବହତ୍ ଫୁଲ୍ମନେ ନୂଆ ନୂଆ ଫୁଲ୍ମନେ ବନେଇ ଜାନ୍ସି